ହଁ ମୁଁ ମୋର ରୋଷେଇ ସଉକକୁ ଏକ ବୃତ୍ତି ଭାବରେ ତିଆରି କରିବାକୁ ଚିନ୍ତା କରିଥିଲି ଦିନେ ମାଙ୍କର ଦେହ ଅସୁସ୍ଥ ଥିବାରୁ ଘରେ ରୋଷେଇ ଦାୟିତ୍ୱ ମୋ ଉପରେ ପଡ଼ିଥିଲା ସେଦିନ ଚିକେନ ତରକାରୀ ମୁଁ କରିଥିଲି ଚିକେନ ତିଆରି କରିବାର ସଠିକ ପ୍ରଣାଳୀ ମୋତେ ଜଣା ନଥିଲେ ମଧ୍ୟ ସେଦିନର ଚିକେନ ତରକାରୀଟା ପରିବାରର ସମସ୍ତ ଲୋକଙ୍କୁ ଭଲ ଲାଗିଥିଲା ଏବଂ ସେମାନେ ମୋତେ ରୋଷେଇ କରିବା ପାଇଁ ସମର୍ଥନ ଜଣାଇଥିଲେ ଯାହାଦ୍ୱାରା ରୋଷେଇ ସଉକକୁ ମୁଁ ଏକ ବୃତ୍ତି ଭାବରେ ତିଆରି କରିବାକୁ ଚିନ୍ତା କରିଛି